ଆମେ କୂଅରୁ ବହୁତ ପ୍ରକାରରେ ପାଣି କାଢ଼ିଥାଉ ଯଥା ଆମେ ଆମର ନିଜସ୍ୱ ପାତ୍ର ବ୍ୟବହାର କରି ଯାହାକି ବାଲ୍ଟି ହେଉ କିମ୍ବା ଅନ୍ୟ ପାତ୍ର କୌଣସି ବ୍ୟବହାର କରି ଆମେ ବାହାର କରୁଥିଲୁ କିନ୍ତୁ ଏହା ଏକ ଗୋଟେ ସମୟ ଆସିଗଲାଣି ଯେ ସମସ୍ତେ ଏହା କରିବାକୁ ଆଉ ଚାହୁଁ ଚାହୁଁନାହାନ୍ତି ଏଣୁ ସମସ୍ତେ ବାହାରୁଛନ୍ତି କି କିଭଳି ଭାବରେ ଅତି ସରଳ ହିସାବରେ ପାଣିକୁ କୂଅ ଭିତରୁ କଢ଼ାଯାଇପାରିବ ଏଣୁ ସମସ୍ତେ ଇଲେକ୍ଟ୍ରିକ୍ ମଟର୍ର ବ୍ୟବହାର କରିବା ପାଇଁ ଚାହୁଁଛନ୍ତି ଏଣୁ ଇଲେକ୍ଟ୍ରିକ୍ ମଟର୍ ବ୍ୟବହାର କରିବା ପାଇଁ ଆମକୁ ଲାଇନ୍ର ଲାଇନ୍ ବା ଇଲେକ୍ଟ୍ରିର ଦରକାର ହେଉଛି ଯେଉଁଟାକି ସରକାର ଆମକୁ ଦେଉଛନ୍ତି ଏଣୁ ତାଙ୍କର ବିନିଯୋଗ କରିକି ଆମେ ଇଲେକ୍ଟ୍ରିକ୍ ମଟର୍କୁ କିଣି ଆଣିକି ଲଗାଇକି ତାହା ବ୍ୟବହାର କରିକି ମଧ୍ୟ ପାଣିକୁ କଢ଼ାଯାଇପାରିବ ଏଣୁ ଏହି ଇଲେକ୍ଟ୍ରିକ୍ ମଟର୍କୁ ଠିକ୍ ଭାବେ ବ୍ୟବହାର କରିକି ଆମେ ପାଣିକୁ ବାହାର କରିପାରିବା ଏବଂ ସମସ୍ତ କାର୍ଯ୍ୟରେ ଲଗାଇ ପାରିବା କାରଣ ଆମେ ପାଣି ବିନା ବଞ୍ଚିବାଟା ଅସମ୍ଭବ ଏଣୁ ପାଣିକୁ ବାହାର କରିବା ପାଇଁ ଅତି ସରଳ ଏବଂ ସମୟକୁ କମ୍ କରିକି ଜଲ୍ଦି କାମକୁ କରିବା ପାଇଁ ଆମେ ଇଲେକ୍ଟ୍ରିକ୍ ମଟର୍ ବ୍ୟବହାର କରିବା ଉଚିତ୍